ଭାରତରେ ଅନେକ ବ୍ୟବସାୟୀ ଶିଳ୍ପପତି ଏବଂ ନେତା ଅଛନ୍ତି ଯେଉଁମାନେ ପ୍ରଯୁକ୍ତିବିଦ୍ୟା ଶିକ୍ଷା ମନୋରଞ୍ଜନ ବାଣିଜ୍ୟ ଏବଂ ପରିବହନ ଭଳି କ୍ଷେତ୍ରରେ ଭାରତକୁ ଅନେକ ଉପାୟରେ ପରିବର୍ତ୍ତନ ଆଣିଛନ୍ତି ପରିବର୍ତ୍ତନ କରିଛନ୍ତି ମୁଁ ସେମାନଙ୍କ ମଧ୍ୟରୁ ବୈଜୟନ୍ତ ପଣ୍ଡା ବଇଁଶୀ ପଣ୍ଡା ଅଚ୍ୟୁତ ସାମଲ ଭଳି ଲୋକମାନଙ୍କୁ ଜାଣିଛି ଯେଉଁମାନେକି ଉଁ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅଚ୍ୟୁତ ସାମଲ ଏଁ ଗରିବ ପିଲାମାନଙ୍କୁ ଆଣି ପାଠ ପଢ଼ଉଛନ୍ତି ସେମାନଙ୍କୁ ଇଞ୍ଜିନିୟର କରଉଛନ୍ତି ବଇଁଶୀ ପଣ୍ଡା ଯିଏକି ଯାହାର ଇମ୍ଫା ଭଳି ଶିଳ୍ପ ଶିଳ୍ପ ଅଛି ସେମାନେ ଏଁ ସେ ବହୁତ ଗରିବ ଲୋକମାନଙ୍କୁ ଆଣି କାମରେ ଲଗଉଛନ୍ତି ଯେଉଁମାନଙ୍କର ପରି ଯାହାଫଳରେ କି ଯେଉଁମାନଙ୍କର ପରିବାର ବହୁତ ଭଲରେ ଚଳୁଛି ବୈଜୟନ୍ତ ପଣ୍ଡାଙ୍କର ମନୋରଞ୍ଜନ କ୍ଷେତ୍ରରେ ବହୁତ ନାଁ ଅଛି ଯାହାର ଓଟିଭି ଚ୍ୟାନେଲ ତରଙ୍ଗ ଚ୍ୟାନେଲ ଉଁ ଅଛି ଯେ ପରିବହନ ପାଇଁ ବି ତାଙ୍କର ସୁବିଧା ଅଛି ତାଙ୍କର ଫ୍ଲାଇଟ୍ ଭଳି ସୁବିଧା ମଧ୍ୟ ଅଛି ବୈଜୟନ୍ତ ପଣ୍ଡାଙ୍କର ମନୋରଞ୍ଜନ କ୍ଷେତ୍ରରେ ଏଁ ଓଟିଭି ଓଟିଭି ଦ୍ୱାରା ଆମେ ଦେଶ ବିଦେଶର ଖବର ଜାଣିପାରୁଛୁ ତରଙ୍ଗ ଦ୍ୱାରା ଆମେ ବିଭିନ୍ନ ପ୍ରକାର ମନୋରଞ୍ଜନ ଅଁ ଜିନିଷ ସବୁ ଦେଖିପାରୁଛୁ ବିଗତ କିଛିବର୍ଷ ମଧ୍ୟରେ ମୋ ଜୀବନରେ କିଛି ପରିବର୍ତ୍ତନ ଘଟିଛି ଯାହାଫଳରେ ମୁଁ ବହୁତ ଉନ୍ନତି କରିଛି ଏସ ଏ ଜି ଇ ଗ୍ରୁପ କରିକି ନିଜେ ନିଜେ ବହୁତ ଇଏ ଜିନିଷ ଜାଣିପାରୁଛି ପଇସା ମଧ୍ୟ କିଛି ରୋଜଗାର କରିପାରୁଛି ଲୋନ ଆଣି ଏଁ କିଛି ଉନ୍ନତି ମଧ୍ୟ କରିପାରୁଛି